ହ୍ୟାଲୋ ହଁ ହଁ କହୁଥିଲି କୁହନ୍ତୁ କ'ଣ ଦରକାର କୁହନ୍ତୁ

ଆଉ ତା'ହେଲେ କ'ଣ ଦରକାର ଘିଅ ନଡ଼ିଆ ସ ସଳିତା ଜଡ଼ା ତେଲ ଦିପାଳୀ ହଁ ହଁ ହଁ ଗୁଆ ଘିଅ ଆଉ ନଡ଼ିଆ ଦେବି ନା ଆଉ ଫଟୋ ହଁ ହଁ ହଁ ହଁ ଧୂପ ଧୂପ ଚନ୍ଦନ ସିନ୍ଦୂର ହଁ ହଁ ସବୁ ସବୁ ଅଛି ଜିନିଷ ହଁ ଆଉ ସଞ୍ଜ ସଞ୍ଜ ସଳିତା ଦିପାଳୀ ଝୁଣା ସବୁ ଦରକାର ତ ହେଲେ ହେଲେ ସବୁ ପ୍ୟାକ୍ କରି ଦେଉଛି ହଁ ହଁ ମିଳିବ ମିଳିବ ଆମର ଇଏ ଗୁଆ ଘିଅ କେମିତି କ'ଣ ଦେବି ହଁ ହଁ ହଁ ତା'ହେଲେ ସଳିତା କେମିତି ମୁଁ ପ୍ୟାକେଟ୍ଟେ ନେଲେ ହେବ ନା ସଳିତା ହଁ ହଁ ହଁ ସରିତା ସଳିତାଟା ସଳିତାଟା ନିଅନ୍ତୁ ଆଉ ଚାରି ପାଞ୍ଚଟା ନିଅନ୍ତୁ ଘରେ ପୂଜା କରିବେନି କି ଭଲ ସଳିତାଟା ଆମର କମ୍ପାନୀ ସଳିତା ହାତ ତିଆରି ହଁ ହଁ ନିଅନ୍ତୁ ଚାରି ପାଞ୍ଚଟା ଖଣ୍ଡେ ନିଅନ୍ତୁ ଘରେ ବି ଦରକାର ପଡ଼ିବ ଘରେ ବି ପୂଜା ବି ହେଉଥିବ ନା ଘରେ କ'ଣ ହୋମରେ କ'ଣ କେତେ ଲାଗିବ କମ୍ ଲାଗିବ ଘରେ ରଖିବେ ଦିପାଳୀ ସବୁ ପ୍ରକାରର ଦିପାଳୀ ଅଛି ସବୁ ଡିଜାଇନ୍ର ଦିପାଳୀ ଯେଉଁ ଡିଜାଇନ୍ ଖୋଜି ପାରିବେ ଆପଣ ଆସନ୍ତୁ ଆପଣ ଆସିଲେ ଭଲ ହେଇଥାନ୍ତା ଦେଖିକି ନେଇଥାନ୍ତେ ସବୁ ଆମେ ପ୍ୟାକ୍ କରିଦେବୁ ଦେଇଦେବୁ କିଛି ନାହିଁ ଆପଣ ଗଲେ ଆଉ ଥରେ ଅସୁବିଧା ସେଇଠି କ'ଣ ଭାଙ୍ଗିଥିବ କ'ଣ ଦିପାଳୀ ତ ଆସନ୍ତୁ ଦେଖିକି ନେବେ ଆଉ ହଁ ହଁ ଅଛି ଅଛି ହଁ କୁମ୍ଭ କଳସ ଅଛି ଛିଟ କନା ଅଛି ବାନ୍ଧିବା ପାଇଁ କଳସରେ ବାନ୍ଧିବା ଲାଗି ବି ଅଛି ଆଉ ଗୋଟା ପଇଡ଼ ପଇଡ଼ ବି ଅଛି ନଡ଼ିଆ ବି ଅଛି ଯେଉଁଟା ଦରକାର ନେଇପାରିବେ

ହଁ ହଁ ଅଛି ଅଛି ସଳିତା ରେଟ୍ ଭଲ ଅଛି ଆମର ଆସନ୍ତୁ ଦେଖିବେ ହଁ ହଁ କମ୍ ରେଟ୍ରେ ଅଛି ଆସନ୍ତୁ ଦେଖିବେ ଖୋଲାରେ ବି ମିଳୁଛି ପ୍ୟାକେଟ୍ ବି ମିଳୁଛି ଯେଉଁଟା ନେଇପାରିବେ ପ୍ୟାକେଟ୍ଟା ଆମେ କୋଡ଼ିଏରେ ଦେଉଛୁ ଖୋଲା ଖୋଲା ହଁ ଖୋଲାରେ ଖୋଲାଟା ଦଶରେ ଦେଉଛୁ ମାର୍କେଟଠୁ ଟିକେ ଭଲରେ ମିଳୁଛି ଆମ ଦୋକାନରେ ହଁ ହଁ କପା ସଳିତା ସେ ସବୁ ଜିନିଷ ଅଛି ଆପଣ ଯେଉଁଟା ନେଇପାରିବେ ଦେଖିକି କଟନ୍ ବି ଅଛି କପା ସଳିତା ବି ଅଛି ହଉ ଆସନ୍ତୁ ଆସନ୍ତୁ ଆସନ୍ତୁ ଦେଖିକି ନେବେ ଆଉ ହଁ ହଁ ଖୋଲିଲାଣି ଖୋଲିଲାଣି ହଉ ଆସନ୍ତୁ